ଆମମାନଙ୍କୁ କାଳିଆ ପଇସା ମିଳୁଛି ପି ଏମ୍ କିସାନ ପଇସା ମିଳୁଛି ସରକାର ଆପଣଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ହେଲେ ସରକାର ଯଦି ଚାହାଁନ୍ତେ ଯୋଉ ଚୋରା ସାର ବିଭିନ୍ନ ପ୍ରକାର ସବୁ ଚୋରାରେ ବିକ୍ରି ହେଉଛି ସେଇଟା ଯଦି ସଂଶୋଧନ ହୁଅନ୍ତା ତାହେଲେ ଚାଷୀମାନେ ବହୁତ ଉନ୍ନତି କରନ୍ତେ ଆଉ ଯଦି ଚାଷୀମାନଙ୍କୁ ଟିକେ ସରକାର ସାହାଯ୍ୟ କଲେ ଚାଷୀମାନେ ବହୁତ ଉନ୍ନତି କରନ୍ତେ ସରକାର ମୁଗ ଧାନ ଚାଉଳ ସବୁ ମାନେ କିଣନ୍ତେ କିଣିକିନା ବାହାରେ ବିକ୍ରି କଲେ ଲୋକମାନେ ଚାଷୀମାନେ ଆହୁରି ଆଗେଇବେ ଆଉ ସରକାର ଯଦି ଚାଷୀମାନଙ୍କ ଉପରେ ଟିକେ ମାନେ ଆଗ୍ରହ ହେବେ ତାହେଲେ ଚାଷୀମାନେ ବହୁତ ଇଏ କରିବେ ସାର ଦ୍ୱାରା ଚାଷରେ ବହୁତ ବିଫଳ ହେଉଛି ବିଫଳ ହେବା ସହିତ ଧାନମୁଗ ସବୁ ନଷ୍ଟ ହୋଇଯାଉଛି ଚାଷୀମାନେ ବହୁତ ହଇରାଣରେ ବି ପଡ଼ିଯାଉଛନ୍ତି ଆଉ ଧାନମୁଗ ହେଲେ ସିନା ଲୋକ ଚାଷୀମାନେ ଖୁସି ହେବେ ଆଉ ଏମିତି ସାହାଯ୍ୟ କରନ୍ତୁ ସରକାର ଚାଷୀମାନଙ୍କ ଉପରେ ସେମିତି ଚାଷୀମାନେ ବହୁତ ଖୁସି ହେବେ ଆଉ ନିଜ ଧାନ ମୁଗକୁ ସେମାନେ ଭଲଭାବେ ଉନ୍ନତି କରିପାରିବେ ଆଉ ସରକାର ସବୁ ଯୋଜନା କରୁଛନ୍ତି ଚାଷୀମାନଙ୍କ ପାଇଁ ଏତିକି କଲେ ଚାଷୀମାନେ ବହୁତ ଖୁସି ହେବେ